ଆଜିକାଲି ଜିନିଷଟା ଅନ୍ଲାଇନ୍ ମାଧ୍ୟମରେ ଟ୍ରାନ୍ସଫର୍ କରାଯାଉଛି ବା ଅନ୍ଲାଇନ୍ ମାଧ୍ୟମରେ ଜିନିଷପତ୍ର ଆମର ଖାଇବା ଜିନିଷ ମଧ୍ୟ ଅର୍ଡ଼ର୍ କରାଯାଉଛି ତ ଯଦି ଆମକୁ କିଛି ପ୍ରୋବ୍ଲେମ୍ ହୁଏ ଯଦି ଆମେ ଖାଇବା ପାଇଁ ଦିଟି ଜିନିଷ ଅର୍ଡ଼ର୍ କରିଛୁ ଏବଂ ଆମକୁ ଯଦି ଗୋଟିଏ ଦରକାର ତା'ହେଲେ ପୁଣି ତାହାକୁ ସେ ଜିନିଷକୁ କାଟିବାକୁ ପଡ଼ିଥାଏ ତ ସେ ଜିନିଷକୁ କ'ଣ କରାଯାଏ ନା ଗୋଟିଏ ପଦ୍ଧତି ହିସାବରେ ତାହାକୁ କଟାଯାଇଥାଏ ତ ସେ ଯେଉଁ ପଦ୍ଧତି ହିସାବରେ କଟାଯାଇଥାଏ ବା ଯେଉଁ ପଦ୍ଧତି ହିସାବରେ ହୋଇଥାଏ ତାହାକୁ ଆମେ ଦେଖିବା ଉଚିତ୍ ଏବଂ